ମୋର ପ୍ରିୟ ପୁସ୍ତକଟିଏ ହେଉଛି ଯାହା ଯାହାକୁ ମୁଁ ପଢ଼ିବାକୁ ବେଶୀ ଭଲପାଏ ଆଉ ସତ୍ୟ ଘଟଣା ଉପରେ କହିବାକୁ ଗଲେ ଆମେ ଦଶମ ଯାଏଁ ହିଷ୍ଟ୍ରୀ ପଢ଼ି ଆସୁଥିଲୁ ତ ମୋତେ ସେ ହିଷ୍ଟ୍ରୀର ସବୁ ଘଟଣା ଶୁଣିକି ମୋତେ ସେଇଟା ବି ବହୁତ ଭଲଲାଗେ ପଢ଼ିବାପାଇଁ ଶୁଣିବାପାଇଁ ଆଉ ଜାଣିବାପାଇଁ